ମୁଁ ଅନେକ ହୋଟେଲ୍ ଯାଇଛି କିନ୍ତୁ ହୋଟେଲ୍ ଭିତରେ ଯିବା ପରେ କିଛି ଖାଇବାକୁ ଇଚ୍ଛା ହୁଏ ନାଇଁ ଖାଲି ବିରିୟାନି ଭାତଟା ଭଲ ଲାଗୁଛି ଚିକେନ୍ ବିରିୟାନୀ ଚିକେନ୍ ବିରିୟାନୀରେ ଚିକେନ୍ ରହୁଛି ଭଲ ରୋଷେଇ ହେଉଛି ଆଉ ସେ ହାଇଦ୍ରାବାଦୀ ଷ୍ଟାଇଲରେ ଯେଉଁ ରୋଷେଇ ହେଉଛି ସେଇଟା ଭଲ ଲାଗୁଛି ମୋତେ ତା'ର ଯେଉଁ ସୁଗନ୍ଧଟା ଆସୁଛି ମନ ଭିତରେ ଏକଦମ ମନ ମୋହି ନେଉଛି ମନ ହେଉଛି ହଇଦ୍ରାବାଦରୁ ବୁଲିକି ଅଛି ଏତେ ସୁନ୍ଦର ଲାଗୁଛି ସେ ବାସ୍ନାକୁ ଶୁଙ୍ଗିକିନା ସେଥିପାଇଁ ମୁଁ ସବୁବେଳେ ହୋଟେଲ୍ରେ ଗଲେ ବିରିୟାନୀ ଭାତ ଖାଉଛି ଆଉ ଆମର ଢାବା ଭିତରେ ଗଲେ ମୁଁ

ଚିକେନ୍ ଚିଲ୍ଲି ଚିକେନ୍ ଚଟପଟା ଖାଇବାକୁ ଭଲ ଲାଗୁଛି ଆହୁରି ଲେଗ୍ ପିସ୍ ଲେଗ୍ ପିସ୍ ଏତେ ସୁନ୍ଦର ଲାଗୁଛି ଢାପାର ରୋଷେଇ ହେଉଛି ଅନେକ ଅନେକ ଭେରାଇଟିର ମେନ୍ୟୁ ମିଳୁଛି ସେଇଠି ଏବେ ମୁଁ କହି କହି ମୋ ପାଟିରେ ପାଣି ବହୁଥିଲା ଏତେ ଭଲ ଲାଗୁଛି କ'ଣ କହିବି ଆଉ ସେ ଖାଦ୍ୟ ଉପରେ ଆଉ କିଛି କହି ହେଉ ନାହିଁ ଖାଇଲେ ଆକ ବୁଝି ବୁଝାଯାଉଛି ଯେ କେତେ ଭଲ ହେଉଛି ସେଇଟା ହୋଟେଲ୍ ତୁଳନାରେ ଢାବାଟା ଟିକେ ଛୋଟ ଜାଗାରେ ହେଉଛି ରାସ ସବୁ ଲୋକମାନେ ଯିବା ବେଳେ ସେ ଢାବାରେ ଯାଆନ୍ତି ସେ ଢାବାରେ

ରକମର ଲୋକମାନେ ଆସନ୍ତି ଖାଉଛନ୍ତି ତା ଭିତରେ ମୁଁ ଜଣେ ସବୁବେଳେ ସେଇଠି ଯାଇକିନା ଖା ପିଅ କରୁଛି ଆଉ ହୋଟେଲ୍ ଆଡ଼କୁ ତ ଟିକେ ଯେଉଁମାନେ ପଇସା ପତ୍ର ଅଛି ସେମାନେ ଯାଉଛି କିନ୍ତୁ ହୋଟେଲ୍ ଅପେକ୍ଷା ଢାବାରେ ବହୁତ ଅନେକ ଲୋକ ଯିବାରେ ପସନ୍ଦ କରୁଛି ହୋଟେଲ୍ରେ ଯେଉଁଟା ରନ୍ଧା ହେଉଛି ସେଇଟାରେ ଟିକେ ଏକ୍ସପେନ୍ସିଭ୍ ରହୁଛି ମୂଲ୍ୟ ତା'ର ବେଶୀ ରହୁଛି ଆଉ ଢାବାରେ ଟିକେ କମ୍ ଢାବାରେ ଖାଇବାକୁ ଭଲ ଲାଗୁଛି ସମସ୍ତଙ୍କୁ ହୋଟେଲ୍ରେ କେତେ କେତେ ଲୋକର ଭଲ ଲାଗୁନି କିନ୍ତୁ ମୋତେ ହୋଟେଲ୍ରେ ଗଲେ ମୁଁ ମୁଁ ହୋଟେଲ୍ରେ ଗଲେ ସବୁବେଳେ ବିରିୟାନୀ ଭାତ ଖାଇବି ଆଉ ଢାବାରେ ଗଲେ ଚିକେନ୍ ଚିଲ୍ଲି ଚଟପଟା ଲେଗ୍ ପିସ୍ ଏଯାକ ଖାଇବାକୁ ମୋର ଭଲ ଲାଗେ